ଲମ୍ବା ସନ୍ତରଣ ଅଭ୍ୟାସ କରିବା ଭଲ କାରଣ ବିନା ସାହାଯ୍ୟରେ ଲମ୍ବା ସନ ସନ୍ତରଣ ଅଭ୍ୟାସ କରିବା ତ ବେଶୀ ଶକ୍ତି କ୍ଷୟ ହୋଇଥାଏ ସେଥିପାଇଁ ଆମେ ଗୋଟିଏ ଯେପରି ଗୋଟିଏ ବନ୍ଧରେ ଗାଧେଇବା ସମୟରେ ଗୋଟେ ଗାମୁଛାର ଫୋକା ସାହାଯ୍ୟରେ ଆମେ ସନ୍ତରଣ କରିଥିଲେ ବେଶୀ ଏନର୍ଜି କ୍ଷତି ନ ହୋଇଥାଏ ଆଉ ଧ୍ୟାନ କେ ଓ ଧ୍ୟାନ କଲା ସମୟରେ ମନ ପ୍ରାଣ ଶରୀରକୁ ଏକାଗ୍ରତା ସହକାରେ ଆମେ ଯଦି ଧ୍ୟାନ କରିଥାଉ ଆମର ଶକ୍ତି ଶତି ଠିକ୍ ହୁଏ ଓ ମନ ମଧ୍ୟ ସ୍ଥିର ହୋଇ ଚାଲେ